ବଗିଚା କାମ କରିବାକୁ ମୋତେ ବହୁତ ଭଲଲାଗେ କାହିଁକିନା ବଗିଚାରେ ଆମେ ଆଳୁ ଚାଷ କରୁ ବାଇଗଣ ଲଙ୍କା ବିଭିନ୍ନ ପ୍ରକାର ଚାଷ କରୁ ଭେଣ୍ଡି ଲଗାଉ ହେଲେ ବାହାରୁ ଯେତେବେଳେ ଆମେ କିଣିକି ଆଣି ଖାଉ ସେଇଟା ବହୁତ ପ୍ରକାର ରାସାୟନିକ ସାର ମିଶୁଛି ବହୁତ ମାଛି ବହୁତ ଅସନା ହୋଇକି ସେଗୁଡ଼ାକ ଥାଏ ପନିପରିବା ଆମେ ସେସବୁ ଆଣିକି ଖାଉ ପେଟ ଖରାପ ହୁଏ ବହୁତ ମେଡ଼ିକାଲ ଯିବା ଯାଏଁ କଥା ଯାଏ ହେଲେ ନିଜେ ଚାଷ କରି ଖାଇଲେ ତାର ସ୍ୱାଦ ବହୁତ ଅଲଗା ଥାଏ କିଣିବା ଖାଦ୍ୟ ଆଉ ନିଜେ ଲଗେଇଥିବା ଫଳ ବହୁତ ଅଲଗା ହୁଏ ଏଇଟା ମୁଁ ଗୋଟିଏ ମଉସାଙ୍କୁ ଦେଖିଥିଲି ତାଙ୍କର ସବୁବେଳେ ଚାଷ କରନ୍ତି ବାଡ଼ିରେ ଆଉ ନେଇକି ରୋଷେଇ କରି ଖାଆନ୍ତି ଆଉ ତାଙ୍କଠାରୁ ମୁଁ ଏଇଟା ପ୍ରେରଣା ପାଇଲି ଯେ ମୁଁ ବି ନିଜେ ବଗିଚା କରିବି ମୁଁ ବି ନିଜେ ଗଛ ଲଗେଇବି ବହୁତ ପ୍ରକାର ଫଳ ଖାଇବି ଆଉ ବାହାରୁ କିଣିବାକୁ ମୋତେ ପଡ଼ିବନି ଅସନା ଖାଦ୍ୟ ବି ଖାଇବିନି କି ଦେହ ଖରାପ ବି ମୋର ହବନି ସେଥିପାଇଁ ବଗିଚାରେ ଗଛ ଲଗେଇଲି ଫଳ ହେଲା ଚାଷ କରି ନିଜେ ଖାଇଲି ସବୁବେଳେ ସୁସ୍ଥ ରହିଲି